ମୋର ପ୍ରିୟ ଲେଖକ ହେଉଛନ୍ତି ଅତିବଡ଼ି ଜଗନ୍ନାଥ ଦାସ ସେ ଯେଉଁ ଓଡ଼ିଆ ମାଧ୍ୟମରେ ଭାଗବତ ଲେଖିଛନ୍ତି ସେହି ଭାଗବତ ହେଉଛି ଜ୍ଞାନର ମାର୍ଗ ଭକତିର ମାର୍ଗ ମୁକ୍ତିର ମାର୍ଗ ଯେଉଁ ତୃତୀୟ ସ୍କନ୍ଧରେ କପିଳ ରୂପୀ ଭଗବାନ ମାତାଙ୍କୁ ଯେଉଁ ଜ୍ଞାନ ଦେଇଥିଲେ ସେ ଜ୍ଞାନ ବଳରେ ବୈରାଗ୍ୟ ଜାତ ହୋଇଯାଇପାରେ ଚତୁର୍ଥ ସ୍କନ୍ଧର ଅଷ୍ଟମ ଅଧ୍ୟାୟ ଧ୍ରୁବର ତପସ୍ୟା ଚରିତ ଦିଟା ମାତାଙ୍କର ସନ୍ତାନ ସେ ସପତୁଣୀ ଜ୍ୱାଳାରେ ଧ୍ରୁବକୁ କହିଲେ ତୋ'ର ସେ ଭାଗ୍ୟ ନାହିଁ ମୋ'ର ପୁଅ ତୋ'ର ବାପାର୍ କୋଳରେ ବସିବ ତୁ ଯଦି ଏଡ଼େ ଭାଗ୍ୟବାନ ହେଇଥାନ୍ତୁ ତୋ'ର ବାପା କୋଳରେ ବସିପାରିଥାନ୍ତୁ ଏଣୁ ଧ୍ରୁବ ଗୋଟେ ଜିଜ୍ଞାସା କଲେ ମାତାଙ୍କୁ ଯାଇକରି କହିଲେ ମା' ବାପା ଆଜି ମୋତେ ତାଙ୍କର କୋଳରେ ବସାଇଦେଲେ ନାହିଁ ଏ ବାପା ସେ ଭାଗ୍ୟ ଆମର ନାହିଁ ନା ନା ସେ ଭାଗ୍ୟ ଅଛି ମା' ସେତେବେଳେ ଧ୍ରୁବଙ୍କୁ ଆଠ ବର୍ଷ ଧ୍ରୁବ ତପସ୍ୟା ପାଇଁ ଯାଇକି ବନରେ ତପସ୍ୟା କଲେ ଏକ ଗୋଡ଼ରେ ଠିଆ ହୋଇ ଦୁଇ ହାତ ଯୋଡ଼ି ଓଁ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ର ଉଚାରଣ କରିବା ଦ୍ୱାରା ସମସ୍ତ ଦେବତାମାନଙ୍କର ଆସନ କମ୍ପିତ ହେଲା ସେଇ କମ୍ପିତ ହେବାରୁ ସମସ୍ତ ଦେବତାମାନେ ଋଷିମାନେ ଆସିକିରି କଠୋର ପରୀକ୍ଷା କଲେ ଇନ୍ଦ୍ର ସହ୍ୟ ନ କରି ପାରି ସେ ଆସି ତାଙ୍କୁ ଧ୍ରୁବଙ୍କର ମା'ର ରୂପରେ ସେ ଆସିକିରି ବହୁତ ତପସ୍ୟାଟାକୁ ଭାଙ୍ଗିବାର ଲାଗି ବହୁତ ଚେଷ୍ଟା କଲେ ଏଣୁ ସେ ତପସ୍ୟା ଭଗ୍ନ ହେଇ ପାରିଲା ନାହିଁ ଭଗବାନ ନିଜେ ଆସି ପ୍ରସନ୍ନ ହେଲେ ମାଗ ପୁତ୍ର ତୁ ବର ମାଗ ନା ମୋତେ କୌଣସି ଧନ ସମ୍ପତି କିଛି ଲୋଡ଼ା ନାହିଁ ପ୍ରଭୁ ମୋତେ ତୁମ୍ଭର ଦର୍ଶନ ଦରକାର ଜୟ ଭଗବତ ଜୟ ଭାଗବତ ସ୍ଵାମୀ ଜୟ ଭାଗବତ ସ୍ଵାମୀ ଓଁ ନମୋ ଭଗବତେ ବାସୁଦେବାୟ